ଭାଇ ଆମର ହୋଟେଲ ତ୍ରିଦେବରୁ କହୁଥିଲେ ତ ଆଉ ମୁଁ ଆପଣଙ୍କୁ ଯେଉଁ ଏବେ ଖାଦ୍ୟ ଅର୍ଡର୍ କରିଥିଲି ଆଉ ସେ ଆମର ସେ ଅର୍ଡର୍ରେ ମୋର କିଛି ଆଉ ଆଡ଼୍ କରିବାର ଅଛି ଯେପରିକି ଆମର ଆପଣଙ୍କ ପାଖରେ ଇଏ ଅଛି କି ଘୋଳଦହି ଅଛି କି ଆମର ଲସି ଅଛି ଏ ଟାଇପ୍ର ଆଇଟମ୍ ଅଛି କି ଆଚ୍ଛା ଆପଣ ଆଉ କ'ଣ କ'ଣ ପାଖରେ ଆଉ କ'ଣ ଲିକ୍ୟୁଇଡ଼୍ ଆଇଟମ୍ ଅଛି ଆଉ ସ୍ପ୍ରାଇଟ୍ କି ଥମ୍ସ୍ଅପ୍ ଏଇ ଟାଇପ୍ର କିଛି ଜିନିଷ ଅଛିକି ଆଚ୍ଛା ଯଦି ଅଛି ତା ସହିତ ଗୋଟିଏ ଆମର ଘୋଳଦହି ଆଡ଼୍ କରିଦେବେ ଆଉ ଥମ୍ସ୍ଅପ୍ ଆଡ଼୍ କରିଦେବେ ଆଉ ଗୋଟିଏ ଅମୁଲ୍ କୂଲ୍ ଆଡ଼୍ କରିକି ଆପଣ ସେଟାକୁ ପ୍ୟାକ୍ କରିଦେବେ